ମୋତେ ଯୋଗ କରିବାକୁ ଭଲ ଲାଗେ ମୁଁ ସବୁବେଳେ ସକାଳୁ ଏବଂ ସନ୍ଧ୍ୟାରେ ଯୋଗ କରେ କିମିତି ଆମର ଛାତ ଉପରକୁ ଯାଇକି ମୁଁ ମଧ୍ୟ ଯୋଗ କରି ଯୋଗ କରେ କିମ୍ବା ଯଦି ମୁଁ ଯାଇଥିବି ମର୍ନିଙ୍ଗ ୱାକରେ ସକାଳୁ ଫିଲଡ଼ରେ ମଧ୍ୟ ଯୋଗ କରେ ଯିମିତି ଯୋଗକରିବାରେ ମୋତେ ଫୁର୍ତ୍ତି ଲାଗେ ଏବଂ ସେହି ଯୋଗ କଲେ ଯେମିତି ଆମର ଯୋଗାସନ କିମ୍ବା ସୂର୍ଯ୍ୟାସନ ଯେକୌଣସି ପ୍ରକାର ଆସନ କିମ୍ବା ଶବାସନ କରାହୁଏ ମୋତେ ଯୋଗ କରିବାକୁ ଭଲ ଲାଗେ ଏବଂ ଶରୀର ମଧ୍ୟ ଠିକ ଠାକ ଅଛି ଏବଂ ଠିକ ଠାକ ରହୁଛି ଯୋଗ ମୋର ବହୁତ ପସନ୍ଦ